ବର୍ତ୍ତମାନ୍ ଓଡ଼ିଶାରେ ଯେନ୍ ବହି ଚାଲିଚେ ଡିପିଇପିରେ ସେ ବହି ପଢ଼ିକରି କୌଣସି ବି ଛୁଆ ତାର୍ ତାର୍କିକ କ୍ଷମତା ବୃଦ୍ଧି ନିକରିପାରେ ତାର୍କିକ ଅର୍ଥ ବୈଜ୍ଞାନିକ ଦୃଷ୍ଟି କୋଣ ବାଘ ଯଦି ବାଘ ମାମୁଁକେ ଯଦି ଆଣିକରି ଚେଆର୍ରେ ଆମେ ବସାମା ଆର୍ ତାର୍ ସାଙ୍ଗେ ଲାଡ଼ ହେମା ଇ ପ୍ରକାର୍ର ମାନେ ଗୀତ କିମ୍ବା ଗଳ୍ପ ଯଦି ଆମେ ଛୁଆମାନ୍କୁ ଶୁଣଉଛୁଁ ତା'ହେଲେ ସେ ଛୁଆ କାଣା ବୁଝ୍ବା ବାଘକେ ଦେଖିକିରି ଡର୍ବା ସତର୍କ ହେବା ନା ବାଘକେ ଦେଖିକିରି ଉଲ୍ଲେଇ ହେବା ଲାଡ଼ ହେବା ତ ଜିନିଷ୍ ହଉଚେ ଆମେ ଯେନ୍ ଜିନିଷ୍ ଛୁଆମାନ୍କୁ ବହିରେ ପଢ଼ଉଚୁଁ ଆମ୍କୁ ବି ଭାବ୍ବାର୍ କଥା ଯେ ସେ ତାର୍ ଦ୍ୱାରା ତାର୍ ମନ୍ ଭିତ୍ରେ କେନ୍ ପ୍ରକାର୍ର ଭାବ୍ନା ସୃଷ୍ଟି ହେବା ଗୁଟେ ବାଘ ଦେଖି ଦେଖିକରି ଯଦି ଛୁଆ ଭକୁଆ ହେଇକରି ଯାଇକରି ଉଲେଇ ହେବା ଆଉ ମାଙ୍କଡ୍କେ ଦେଖିକରି ଯଦି ଡରବା ବୋଏଲେ ଛୁଆର ଆଉ ବୈଜ୍ଞାନିକ ଚିନ୍ତାଧାରା କେନେ ବୃଦ୍ଧି ହେଲା ବାଘର ପ୍ରକୃତି ହେଉଛି ସେ ହିଂସ୍ର ସାମ୍ନାବାଲାକେ ମାରିକିରି ଖାଇଯିବ ମାଙ୍କଡ଼ ହିଂସ୍ର ନାଇସେ ତାର୍ ସାଙ୍ଗେ ଆମେ ବନ୍ଧୁତା ବି କରିପାର୍ମା ଯଦି ବାଘନିକେ ବନ୍ଧୁତା କରିଯିବା ମାଙ୍କଡନିକେ ମାଙ୍କଡ ନୁ ଡରିକିରି ରହେବା ହେଲେ ତାର ବୈଜ୍ଞାନିକ କ୍ଷମତା କାଇସେ ବଡ଼୍ଲା ହେଥିରର୍ ଲାଗି ମୁଇଁ ବିରୋଧ୍ କରୁଚେଁ